ଆମ ପାଇଁ ଆମର ଓଡ଼ିଶାରେ ସାଂସ୍କୃତିକ କଳା ଏବଂ ଶିଳ୍ପ ବଜାୟ ରଖିମା ସଦା ସର୍ବଦା ଆର୍ ବିକଶିତ କର୍ମା ଆମର୍ ଓଡ଼ିଶାରେ କେନ୍ତାକରି ବିକାଶିତ ହେବା ତାର କାର୍ଯ୍ୟକଳାପ ଜାରି ରଖ୍ମା ଆମ ଉନ୍ନତି କର୍ମା ଆର ତା ସମାଜରେ ଆମେ ଗୋଟେ ବଡ଼ ମଣିଷ ହିସାବରେ ରହମା ଅଧିକଲି ମୋର୍ ଆଶା ଆକାଂକ୍ଷା